ଅଠେଇଶ ଦଶ ଦୁଇ ହଜାର ସାତ ଅଣତିରିଶ ଏଗାର ଦୁଇ ହଜାର ଆଠ ତିରିଶ ଦଶ ଦୁଇ ହଜାର ବାର ଏକତିରିଶ ଦଶ ଦୁଇ ହଜାର ଷୋହଳ ଏକ ଦଶ ଦୁଇ ହଜାର ସତର